ସୋସିଆଲ ମିଡ଼ିଆ ପ୍ଲାଟଫର୍ମ କଳା ଏବଂ ହସ୍ତଶିଳ୍ପ ଲିପ୍ତ ବ୍ୟକ୍ତି ମାନଙ୍କୁ ଅନେକ ପ୍ରକାର ସାହାଯ୍ୟ କରୁଛି କାରଣ କୌଣସି ବ୍ୟକ୍ତିର ତାର ଅନ୍ତର୍ନିହିତ କଳା ଓ ହସ୍ତଶିଳ୍ପ ମାଧ୍ୟମରେ ସେ ଯେଉଁ ସାମଗ୍ରୀ ବା ବସ୍ତୁକୁ ପ୍ରସ୍ତୁତ କରିପାରୁଛି ତାହା ଅନ୍ୟତ୍ର ବିକ୍ରି କରିବାକୁ ନଯାଇ ମଧ୍ୟ ତାହା ଅନଲାଇନ ଆପ ମାଧ୍ୟମରେ ତାହାର ତାହାର ବିକ୍ରି କରିପାରୁଛି ଯାହାଦ୍ବାର ଲୋକମାନେ ଘରେ ବସି ମଧ୍ୟ ସେହି ଜିନିଷକୁ ଅର୍ଡ଼ର କରି ଅର୍ଡ଼ର କରିପାରୁଛନ୍ତି ଏହା ଓ କମ ସମୟ ମଧ୍ୟରେ ଅନେକ ଲୋକଙ୍କ ପାଖରେ ସହଜରେ ପହଞ୍ଚିପାରୁଛି କୌଣସି ପ୍ରକାରର ସୁସଜ୍ଜିତ ବସ୍ତୁ